ହ୍ୟାଲୋ ମୁଁ ଷ୍ଟଲ୍ ବାଲା କହୁଥିଲି ନାଇଁ ନାଁ'ଟା କୁହନ୍ତୁ ଆଉ କ'ଣ ଦରକାର ଥିଲା କୁହନ୍ତୁ ତ ଆମର ଷ୍ଟଲ୍ ପଡ଼ୁଛି ଭଲ ଭଲ ଭେରାଇଟିର ରହୁଛି ହଁ ଆମର ସବୁ ଭେରାଇଟି ରହୁଛି ଶାଢ଼ୀ ଝିଅ ପିଲାଙ୍କର କୁର୍ତି ଆଜିକାଲି ସବୁ ଯୋଉ ପଞ୍ଜାବୀ ମାନେ ଡ୍ରେସ୍ ସବୁ ଭେରାଇଟି ଆମ କତିରେ ମିଳିବ ତା'ପରେ ବି ଆମ ଯୋଉ ବେଙ୍ଗଲୋର୍ ସବୁ ଜିନିଷ କଲିକତା ବାହାରୁ ଦେଶରୁ ଆସୁଛି ନହେଲେ ଓଡ଼ିଶାରେ ତ ଇଏ ହେଉ ନାହିଁ ବହୁତ ରେଟ୍ କରିଛି କ'ଣ କହିଲ ବେଙ୍ଗଲୋର୍ରୁ ଆମର ସବୁ ସେଇ ବାହାରୁ ଆସୁଛି ଜିନିଷ ତେଣୁ କରିକି ଯେତେବେଳେ ନେବା ସେଇ ଏଇ ଫୋନ୍ ନମ୍ବର୍ରେ କହିଲେ ଆସିଯିବେ କ'ଣ କହିଲେ ହଁ ଭଲ କ୍ୱାଲିଟି ଜିନିଷ ଆସୁଛି ଭଲ କ୍ୱାଲିଟି ଜିନିଷ ସୂତା ସବୁ ଉପରେ ଭଲ କ୍ୱାଲିଟି ହଁ ହଉ ତେଣୁ କରିକି ଯେତେବେଳେ ନେବେ ଭଲ ଯୋଉ ଜିନିଷ ଚାହିଁବେ ଆମ କତିରେ ମିଳିବ ଆମ ଷ୍ଟଲ୍ରୁ ଆମର ରିହାତି ଡିସ୍କାଉଣ୍ଟ୍ ଦିଆହେବ ଆମ ଷ୍ଟଲ୍ରୁ ସେଥିପାଇଁ ନା ବହୁତ କମ୍ ପଇସାରେ ଦିଆହେବ କାହିଁକିନା ଆମର ଓଡ଼ିଶାରୁ କିଛି ଜିନିଷ ଆସେନି ଆମର ସବୁ କଲିକତା ବେଙ୍ଗଲୋର୍ ମହାରାଷ୍ଟ୍ର ଇଆଡ଼ୁ ସବୁ ଜିନିଷ ସବୁ ମଗାହୁୁଏ ତେଣୁକରି କି ଆମର ଏଠି ବହୁତ କମ୍ରେ ଆମ ଷ୍ଟଲ୍ରୁ ଜିନିଷ ମିଳେ